ମୁଁ ଗୋଟେ ବ୍ଲାକ୍ କଲର୍ର କୁର୍ତ୍ତୀଟା କିଣିଥିଲି ଯେଉଁଟା ମୋତେ ବହୁତ ପସନ୍ଦ ଆସିଲା ଆଉ ତା'ର ପ୍ରିଣ୍ଟିଂ ଡିଜାଇନିଂ ହାତରେ ଫୁଲ ଅଛି ନେକ୍ ରାଉଣ୍ଡିଙ୍ଗ ବ୍ୟାକ୍ ସାଇଡ଼୍ରେ ବି ବହୁତ ଭଲ ଅଛି ଲେସ୍ ଫେସ୍ ସବୁ ପଡ଼ିଛି ଗୋଡ଼ରେ ବି ଡିଜାଇନିଂ ପ୍ଲାଜୋ ପ୍ୟାଣ୍ଟ ତ ନାଇରାକଟ୍ ଟାଇପ୍ର କୁର୍ତ୍ତୀଟା ଭଲ ଲାଗିଲା ଚୁନି ଦୁପଟା ସବୁକିଛି ଭଲ ଅଛି ଆହୁରି ମୋତେ ଯିଏ ବିି ଦେଖିଲେ କହୁଛନ୍ତି କି ଆଉ ତୁ ଗୋଟେ ହିରୋଇନ ଭଳିଆ ଦେଖା ଯାଉଛୁ ଆଉ ସେ କୁର୍ତ୍ତୀରେ ଯେଉଁଟାକି ବ୍ଲାକ୍ କଲର୍ ୱାଓ ଜଷ୍ଟ ଲୁକିଙ୍ଗ ଲାଇକ ଏ ୱାଓ ୱାଓ ୱାଓ ବ୍ଲାକ୍ କଲର୍ ୱାଓ ଦେନ୍ ସେଇଟା ମୋତେ ବହୁତ ହିଁ ବହୁତ ହିଁ ବହୁତ ହିଁ ପସନ୍ଦ ଆସିଲା ତ ମୁଁ ଜୟପୁରରେ କିଣିଥିଲି ଜୟପୁର ରେ କିଣିଥିଲି ଏତେ ଭଲ ଲାଗିଲା ଏତେ ଭଲ ଲାଗିଲା ଯିଏ ବି ଦେଖିଲେ କହୁଛନ୍ତି କି ତୋ କୁର୍ତ୍ତୀଟା ଏତେ ମାନେ ଆମେଜିଙ୍ଗ ମାନେ ଆଉଟଷ୍ଟାଣ୍ଡିଙ୍ଗ ୱାଓ ଏ ତତେ ପୁରା ମାନେ ମାନେ ତୁ ଗୋଟେ ହିରୋଇନ ଭଳିଆ ଦେଖାଯାଉଛୁ ହେଲା ମୁଁ ଆଉ କିଛି ବି କହିପାରିବିନି ତୁ ଗୋଟେ ହିରୋଇନ୍ ଭଳିଆ ଦେଖାଯାଉଛୁ ବହୁତ ସୁନ୍ଦର ଦେଖାଯାଉଛୁ ଏତେ ଭଲ ଦେଖାଯାଉଛୁ କି ଆଉ କହିଲେନସରେ ସେ ଡ୍ରେସଟା ମୁଁ ବହୁତ ଥର ପିନ୍ଧିଲିଣି ସଫା କରିଲି ହେଲେ ବି ତା'ର କଲର୍ ଛାଡ଼ୁନି ନା ସେଇଟା ଖରାପ ହେଉଛି ନା କ'ଣ ବହୁତ ଭଲ ହେଲା ମୋତେ ସେ ଡ୍ରେସଟା ଆରେ ମୋତେ ଭଲ ସୁଟ୍ ବି କରୁଛିି ଆଉ ଲୋକ ବି ପଚାରିଲେ ମୁଁ କହୁଛି କି ମୁଁ ଜୟପୁରରେ କିଣିଥିଲି ଗୋଟେ ମହଲରେ କିଣିଥିଲି ଆରେ ୟା ଏତେ ଭଲ ଲାଗ୍ଲା କି ମୋତେ ନେଇକି ସେ ଡ୍ରେସଟା ବହୁତ ହିଁ ଭଲ ଲାଗ୍ଲା ବହୁତ ମାନେ ବହୁତ ମୁଁ ମାନେ ଏକ୍ସପ୍ଲେନ କରିପାରୁନି ମୁଁ ପିନ୍ଧିଲେ ଗୋଟେ ପ୍ରିଟି ଗର୍ଲ ମାନେ କୁଇନ୍ ଭଳିଆ ଦେଖାଯାଉଛି ତ ଥ୍ୟାଙ୍କ ୟୁ